ବାର ଜାନୁଆରୀ ଦୁଇ ହଜାର୍ ଷୋହଲ ତେଇଶ୍ ମାର୍ଚ୍ ଦୁଇ ହଜାର୍ ଏକୋଇଶ୍ ଷୋଲ ମେ' ଦୁଇ ହଜାର୍ ବାଇଶ୍ ଅଠ୍ର ଜୁନ୍ ଦୁଇ ହଜାର ଦୁଇ ପଚିଶ୍ ଡ଼ିସେମ୍ବର୍ ଦୁଇ ହଜାର୍ ତେଇଶ୍